ଓଡ଼ିଆ ଭାଷା ଆମର ଖୁବ ଏକ ଭଲ ଭାଷା ଓଡ଼ିଆ ଭାଷା ଖୁବ ଭଲ ଲାଗେ ଆମକୁ କଥା କହିବା ପାଇଁ ଆମ ଓଡ଼ିଆ ଭାଷା ହଉଛି ଆମର ମାତୃଭାଷା ଛୋଟବେଳୁ ଓଡ଼ିଆରେ କହିବା ଲେଖାଲେଖି କରିବା ପଢ଼ାପଢ଼ି ସବୁ ଓଡ଼ିଆରେ ହିଁ ଆମର ହେଇଛି ଯେତେ କୌଣସି ପାଠ ପଢ଼ା ହଉ ସବୁ ଓଡ଼ିଆରେ କରାହୁଏ ସେଇଟା ଗୋଟେ ଖୁସିର କଥା ଭଲ କଥା ଭଲ ଲାଗେ ଓଡ଼ିଆରେ କଥାବାର୍ତ୍ତା କରିବାପାଇଁ ଆଉ